ଓଡ଼ିଶାର ପ୍ରମୁଖ ପ୍ରଯୁକ୍ତି କ୍ଷେତ୍ର କିମ୍ବା ଶିଳ୍ପ ଗୁଡ଼ିକ ହେଉଛି ଟେଲିକମ୍ କମ୍ପାନୀ ଆଇ ଟି ଇଲେକ୍ଟ୍ରୋନିକ ଇଞ୍ଜିନିୟରିଂ ତା'ପରେ ବିପିଓ କେପିଓ ଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାଇବର ସିକ୍ୟୁରିଟି ଏକ୍ସରେ ଏକ୍ସଟେଣ୍ଡେଡ଼ ରିଏଲିଟି ଅଟୋମେସିନ୍ ବ୍ଲକ ଚେନ୍ ବିଗ୍ ଡାଟା କ୍ଲାଉଡ଼ କମ୍ପ୍ୟୁଟିଙ୍ଗ ଇଣ୍ଟରନେଟ୍ରେ ଅଫ୍ ଥିଙ୍ଗସ୍ ମେସିନ୍ ମେସିନ୍ ଲର୍ନିଙ୍ଗ ଏଣ୍ଡ ଡିଜିଟାଲ୍ ସମାଧାନ ସମାଧାନ ଦେନ୍ରେ ଏକ୍ସଷ୍ଟେଣ୍ଡେଡ଼ ରିଏଲିଟି କ୍ୟାପିଓ ଏସେଟ୍ରା ହେଉଛି ଓଡ଼ିଶାର ପ୍ରମୁଖ ପ୍ରଯୁକ୍ତି ପ୍ରଯୁକ୍ତି କ୍ଷେତ୍ର ଓ ଶିଳ୍ପ ଗୁଡ଼ିକ